ଏକରେ ତ ଆମର ପାହାଡ଼ିଆ ଅଞ୍ଚଳ ଦ୍ୱିତୀୟରେ ଆମ ଲୋକମାନେ ଏତେ ଶିକ୍ଷିତ ନୁହଁନ୍ତି ଦରକାର ପଡ଼ିଲେ ବେଳେବେଳେ ସାଇକେଲ ପଛରେ ହେଉ ନହେଲେ ଦରକାର ପଡ଼ିଲେ ନଇ ସେପାରି ଯଦି ଆସିଲୁ ଏମିତି କି କାନ୍ଧେଇକିରି ମେଡ଼ିକାଲକୁ ଆଣିଛୁ କିନ୍ତୁ ଆମ୍ବୁଲାନ୍ସ ସୁବିଧା ପ୍ରାୟତ ଆମ ଗାଁରେ ବିଶେଷ ନାହିଁ ଏ ଖରା ଦିନେ କେମିତି ଡାକିଲେ କେଉଁଠି ଗୋଟେ ଆମ୍ବୁଲାନ୍ସ ଆସିକି ପହଞ୍ଚୁଛି ସେମାନେ ବି ଠିକ ସମୟରେ ଆସୁ ନାହାଁନ୍ତି ଯେତେବେଳେ ଆସୁଛନ୍ତି ବି ଗାଡ଼ି ବି ସେମିତି ଭଲ ଗାଡ଼ି ନାହିଁ ଦରକାର ପଡ଼ିଲେ ଗାଡ଼ି ବି ବାଟରେ ଖରାପ ହେଇଯାଉଛି ତେଣୁ ଆମ୍ବୁଲାନ୍ସ ଉପରେ ଆମେ କେତେ ନିର୍ଭର କରିକି ଚାଲିବୁ ତେବେ ନିଜ ଚେଷ୍ଟାରେ ବିଶେଷ ନେଇ ଯାଉଛୁ ତେବେ ସରକାର ଏବେ କ'ଣ ସବୁ ନୂଆନୂଆ ଆମ୍ବୁଲାନ୍ସ କିଣିକି ଯୋଗେଇ ଦେଉଛନ୍ତି ବେଲି ଆମେ ଶୁଣୁଛୁ କିନ୍ତୁ ଆମର ତ ଏଇଠି ପାଖରେ ସେମିତି କିଛି ଆମ୍ବୁଲାନ୍ସ ନାହିଁ ବରଂ ଆମ୍ବୁଲାନ୍ସ ପାଇଲାକୁ ଟିକେ କଷ୍ଟ କରିବାକୁ ପଡ଼ୁଛି ଆମର ଦରକାର ପଡ଼ିଲେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣା ଆସୁଛି ଆଉ ଆମର ଯେ ପାଖରେ ନର୍ଲା ଡାକ୍ତରଖାନା ଅଛି କାଇଁ ମୋ ଜାଣିବାରେ ସେମିତି କିଛି ସୁବିଧା ସେଠି ନାହିଁ